ଭଲ ମନ୍ଦ କରୁଥିଲେ ସେମାନେ ବେଶୀ ଆଗକୁ ଯାଇପାରୁନଥିଲେ କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ଦିନରେ ସରକାର ହେଲା ଲୋକଙ୍କୁ ଯେଉଁ ସାହାଯ୍ୟ ସହଯୋଗର ହାତ ବଢ଼ାଉଛନ୍ତି ଯଦି କିଏ ଗୋଟେ ଲୋକ କିଛି ଟା କରିବାକୁ ଚାହୁଁଛି ବ୍ୟବସାୟ ଗଭର୍ଣ୍ଣମେଣ୍ଟ ତାଙ୍କୁ ଟ୍ରେନିଙ୍ଗ୍ ବି ଦେଉଛନ୍ତି ଉଇଥ ଲୋନ୍ ବି ତାଙ୍କୁ ଲୋନ୍ରେ ବି ସାହାଯ୍ୟ କରୁଛନ୍ତି ବିନା ସୁଧରେ ବି ଲୋନ୍ ଦଉଛନ୍ତି ଯେ ସେଥିପାଇଁ ଲୋକମାନେ ଅଧିକ ଆଗ୍ରହୀ ଆଉ ଅଧିକ ଉଦ୍ୟୋଗୀ ହୋଇପାରିଛନ୍ତି